ଆମ ଗାଁରେ ବେଶୀ କରି କ୍ରିକେଟ୍ କ୍ରିକେଟ୍ ଖେଲ୍ ଅଛି ମ୍ୟାଚ ଅସି ଟୁର୍ଣ୍ଣାମେଣ୍ଚ୍ମାନେ ଅସି ଆଉ କ୍ରିକେଟ୍ ଖେଲ୍କେ ସବୁଠୁ ବେଶୀ ପସନ୍ଦ କରିସନ୍ ଆଉ ବହୁତ୍ ପିଲାମାନୁ କ୍ରିକେଟ୍ ଖେଲ୍ସନ୍ ବହୁତ୍ ଟି ଖେଲେସି ବାକି କ୍ରିକେଟ୍ ବେଶୀ ପସନ୍ଦ କରୁସନ୍ ଆଉ କବାଡ଼ି ଅସି ଫୁଟ୍ବଲ୍ ଅସି ଆଉ ବହୁତ୍ ଟିଭି ଲୋକାନି ଟାଇପ୍ର ବହୁତ୍ ଟି ଖେଲ୍ ହେସି ବେଶୀ କରି କ୍ରିକେଟ୍ ପସନ୍ଦ କରୁସନ୍ ଆଉ କବାଡ଼ି କେ ବେଶୀ ପସନ୍ଦ କରୁସନ୍ ଖାସ୍ କରି ମି କ୍ରିକେଟ୍ କି ଜମା ଭଲ ଲାଗ୍ସି ମୋତେ

ବହୁତ ପିଲା ବି ଆମର ଏନ୍ ଖେଲସୁନ୍ ଯେତେ ଅଛନ୍ ସବୁ କ୍ରିକେଟ୍ ପ୍ଲେୟାର୍ ସବୁ ବେଶୀ ଅଛନ୍ ଯେତେ ବି ସବୁଥର ଆମର ଏନୁ ମ୍ୟାଚ୍ ହେସି ଟୁର୍ଣ୍ଣାମେଣ୍ଟ ହଉଛି ଟୁର୍ଣ୍ଣାମେଣ୍ଟ ହଉଛି ସବୁ ଗୋଟେ ଗୋଟେ ଅଲଗା ଅଲଗା ଆଡ଼ୁ ଖେଲି ଆସନ୍ ସବୁ ଟୁର୍ଣ୍ଣାମେଣ୍ଟରେ ଆଉ ବହୁ ଜାଗା ଆଡ଼ୁ ଖେଲି ଆସନ୍ ଆମର୍ ନୁ ୱିନର୍ ହେଇ କି ଯାଇସୁନ୍ ବହୁତ ଲୋକ୍ ହାରି କି ବି ଯାଇସନ୍ କ୍ରିକେଟ୍ ବି ବେଶୀ ଇନ୍ଣ୍ଟ୍ରେଷ୍ଟ ନଉ ଯାଉଁ